ଆମ୍ଭେ ଛାତ ଉପରରେ ବଗିଚା ବି ଆମେ କରିଥାଉଁ ଏବଂ ଜାଗାର ଅସୁବିଧା ଯୋଗୁଁ ଛାତ ଉପରେ ମାଟି ରଖି ଏବଂ ମାଣ୍ଡଣା ରଖି ଗଛ ଫୁଲ ଗଛ ଏବଂ ଆମେ ଟମାଟୋ ବାଇଗଣ କଲରା ଏହି ପ୍ରକାର ଛୋଟ ଛୋଟ ଗଛ ଆମେ ଲଗେଇଥାଉ ଏଇ ଗଛରୁ ଫଳ ଫଳେ ଏବଂ ଆମର ଘରେ ପରିବା ପତ୍ରରୁ ଖାଇବାକୁ ସୁବିଧା ହୁଏ ଏଣୁ ଆମେ ଛାତ ଉପରେ ମାଣ୍ଡଣା ରଖି ଗଛ ଲଗେଇ ତାକୁ ଯତ୍ନ କରି ଆମେ ଆମର ପରିବାପତ୍ର ଆମେ ପାଇପାରୁଛୁ ଏଣୁକରି ଆମର ପାଣି ବି ନେଇ ପ୍ରତିଦିନ ଗଛକୁ ପାଣି ଦେଇ ତାର ପ୍ରତ୍ୟେକ କୀଟ ନାଶ ଔଷଧ ପକେଇ ସେଇ ଗଛକୁ ପରିଷ୍କାର କରି ଆମେ ତାକୁ ଯତ୍ନ ନେଉ ଏବଂ ସେଇ ଗଛର ଫଳ ଆମକୁ ବହୁତ ଲାଭଜନକ ହୁଏ ଆମର ଘରେ ସେ ପରିବାପତ୍ର କାମ ଦିଏ ଏଣୁ କରି ଆମେ ଆମର ଛାତର ଉପରେ ବଗିଚା କରି ଆମେ ବହୁତ ଲାଭବାନ ହେଉଛୁ